ଓଡ଼ିଶାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଅର୍ଥ ପ୍ରଦାନ କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି ସରକାର ସରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କୁ ଟଙ୍କା ଯୋଗେଇଥାନ୍ତି ଏହା ସହିତ ତାହାର ଗୁଣବତ୍ତା ଏବଂ ପ୍ରୟୋଗ ଯୋଗ୍ୟତାକୁ ମଧ୍ୟ ଏହା ପ୍ରଭାବିତ କରିଥାଏ ସାର୍ବଜନୀନ ବନାମ୍ ଘରୋଇ ପାଣ୍ଠି ପକେଟ ବାହାରେ ଖର୍ଚ୍ଚ ବୀମା କଭରେଜ ଔଷଧ ଉପରେ ରିହାତି ବିଭିନ୍ନ ଗ୍ରାମୀଣ ଏବଂ ସହରାଞ୍ଚଳର ଧନିକ ଶ୍ରେଣୀମାନଙ୍କ ଧନିକ ଶ୍ରେଣୀର ଲୋକମାନଙ୍କଠାରୁ ଟ୍ୟାକ୍ସ ଆଦାୟ କରିଥାନ୍ତି ଜଳ କର ଏବଂ ବିଭିନ୍ନ ସାମଗ୍ରୀ ଉପରେ ରିହାତି ଏ ସବୁ ରିହାତି ଗୁଡ଼ିକରୁ ଟଙ୍କା ସଂଗ୍ରହ କରି କରି ଆମ ସରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଅର୍ଥ ଯୋଗାଇଥାନ୍ତି ବା ପ୍ରଦାନ କରିଥାନ୍ତି ଏହାର କର୍ମଚାରୀ ଏବଂ ଡକ୍ଟରମାନଙ୍କୁ ମଧ୍ୟ ସେମାନେ ଅର୍ଥ ପ୍ରଦାନ କରିଥାନ୍ତି